ସମୟ ସହିତ ଓଡ଼ିଶାର ସଂସ୍କୃତି କିଛି ବଦଳି ଯାଇଛି ଆଗୁରୁ ବ୍ରିଟିଶ୍ମାନେ ତାଙ୍କ ସ୍ୱା ତାଙ୍କ ଇଛା ଅନୁସାରେ ଆମକୁ ଶାସନ କରୁଥିଲେ ଲୋକମାନଙ୍କୁ ଶାସନ କରୁଥୁଲେ ତାଙ୍କ ଅନୁସାରେ ସିଏ ଯେଉଁ ସବୁ କଉଥିଲେ ଆ ଲୋକମାନେ ସେଇ ସବୁ ଧର୍ମ ପାଳନ କରୁଥିଲେ ତାଙ୍କେ ଯାହା କରୁଥିଲେ ଲୋକମାନେ ସେଇଆ କରୁଥିଲେ ଆଉ ଆମ ବ୍ରିଟିଶ୍ ଜମାନା ବ୍ରିଟିଶ୍ ସମୟରେ ବହୁତ କିଛି ଅଲଗା ଥିଲା ଏବେ ବହୁତ କିଛି ବଳି ଯାଇ ବଦଳି ଯାଇଛି ଓଡ଼ିଆମାନେ ଓଡ଼ିଆ ବ୍ରିଟିଶ୍ମାନେ ତାଙ୍କ କଥା ତାଙ୍କ ଅନୁସାରେ ସିଏ ଯେଉଁ ଧର୍ମ କରୁଥିଲେ ଲୋକମାନେ ସେଇ ଧର୍ମ କରୁଥିଲେ ଖାରବେଳେ ଖାର ବେଳେବେଳେ ସିଏ ଜୈନଧର୍ମ ଜୈନଧର୍ମ କରିଥିଲେ ଆଉ ଗଙ୍ଗା ଗଜପତି ଗଙ୍ଗା ରାଜବଂଶୀୟ ଏବଂ ଗଜପତି ସେମାନେ ବି ବହୁତ କିଛି ଧର୍ମ ବାର କରିଥିଲେ ଏବେ ବହୁତ କିଛି ସଂସ୍କୃତି ବଦଳି ଯାଇଛି ଏବେ ମନ୍ଦିର ନୃତ୍ୟ ସଙ୍ଗୀତ ସବୁକିଛି ବଦଳି ଯାଇଛି ଏବେ ଲୋକମାନେ ନିଜ ହିସାବରେ ନିଜସ୍ୱ ନିଜ ଅନୁସାରେ ବଞ୍ଚୁଛନ୍ତି ନିଜେ ଯେଉଁ ଧର୍ମ ଚାହୁଁଛନ୍ତି ସେଇଧର୍ମ ନେଉଛନ୍ତି ନିଜେ ଠାକୁରଙ୍କୁ ପୂଜା କରୁଛନ୍ତି ଆଗୁରୁ ବ୍ରିଟିଶ୍ ସମୟରେ ସେମାନେ ଲୋକମାନଙ୍କୁ ପିଟୁଥିଲେ ମାରୁଥିଲେ ସେମାନେ ଯାହା କହୁଥିଲେ ଲୋକମାନେ ସେଇଆ କରୁଥିଲେ ସେମାନେ ଯାହାବି କହୁଥିଲେ କି ଏଇ ଧର୍ମ ନିଅ ଏଇ ଠାକୁରଙ୍କୁ ପୂଜା କରନା ସବୁ କିଛି ଲୋକମାନେ ତାଙ୍କ ତାଙ୍କ ଅଧୀନରେ ରହୁଥିଲେ ତାଙ୍କ କଥା ମାନୁଥିଲେ କିନ୍ତୁ ଏବେ ବହୁତ କିଛି ବଦଳି ଯାଇଛି ସଂସ୍କୃତି ସବୁ କିଛି ବଦଳି ଯାଇଛି ଏବେ ସବୁ ନିଜ ଇଛାରେ ଲୋକମାନେ ବଞ୍ଚୁଛନ୍ତି ନିଜ ଇଛାରେ ଧର୍ମ ପ୍ରଜ୍ୱଳନ କରୁଛନ୍ତି ନିଜ ଇଚ୍ଛାରେ ସବୁକିଛି କରୁଛନ୍ତି ମନ୍ଦିର ପୂଜା ଅର୍ଚ୍ଚନା ସବୁ କିଛି ନିଜ ହିସାବରେ କରୁଛନ୍ତି